ଆଜିକାଲି ଖାଲି କ'ଣ ସ୍ତ୍ରୀ ଲୋକ ରୋଷେଇ କରୁଛନ୍ତି ପୁରୁଷ ବି ମଧ୍ୟ ରୋଷେଇ କରୁଛନ୍ତି ମନେକର ସ୍ତ୍ରୀ ଲୋକଟି ଦିନ ସାରା ଘରର କାମଧନ୍ଦା ସଫାସୁତୁରା ଆଜି ପିଲାମାନଙ୍କର ଯତ୍ନ ନେବା କି ପ୍ରତ୍ୟେକ ଘରର ଧନ୍ଦାଟା ବୁଝିଲା ବେଳକୁ ସ୍ତ୍ରୀ ଲୋକଙ୍କର ରୋଷେଇବାସ ଡେରି ହେଇଯାଉଛି ତା ଅପେକ୍ଷା ପୁରୁଷ ଲୋକ ବି କିଛି ସ୍ତ୍ରୀ ଲୋକଙ୍କୁ ସାହାଯ୍ୟ କରି ରୋଷେଇବାସ କରିବାରେ ବି ସୁଧା କଲେ କିଛି ଖରାପ ନାହିଁ ସ୍ତ୍ରୀଟି ଏକୁଟିଆ ରୋଷେଇବାସ କରିବ ଘର ଧନ୍ଦା କରିବ ଛୁଆଙ୍କ ଧନ୍ଦା କରିବ ସଫାସୁତୁରା କରିବ ଏସବୁ ହାଲିଆ ହେଇଯାଉଛି ସ୍ତ୍ରୀ ଲୋକଟି ଆଉ ପୁରୁଷ ଲୋକ ଯଦି କିଛିଟା କିଛି ସ୍ତ୍ରୀ ଲୋକ ସହିତ ମିଶାଇ ଦେବେ କି ରୋଷେଇବାସ କରିଦେବେ କି ତା ଆହୁରି ଭଲ କଥା କ'ଣ କେବଳ ଲେଖାହେଇଛି ଯେ ସ୍ତ୍ରୀଟି ରୋଷେଇ କରିବ ଆଜିକାଲି ତ ଝିଅମାନେ ପାଠ ସାଠ ପଢ଼ିକି ଚାକିରି ବାକିରି ପଦା କୁ ଗଲେ ଚାକିରି ବାକିରି କଲେ ଚାକିରିରୁ ଫେରିଲେ ସିଏ ଆସିକି ପୁଣି ଘରେ ରନ୍ଧା ବାଢ଼ା କରିକି ଶାଶୂ ଦିଅର ନଣନ୍ଦକୁ ଦେବାକୁ ତାଙ୍କୁ ଟାଇମ୍ କେତେବେଳେ ହେବ ନ ହେବ କିନ୍ତୁ ଯଦି ସେଇଟି ଝିଅ ଲୋକଟି ଯଦି ବୋଉ ଲୋକଟି ଯାଇକି ଚାକିରିରେ ଯାଇଛି ସ୍ତ୍ରୀ ସ୍ୱାମୀଟି ଯଦି ଘରକୁ ଚାକିରିରୁ ଆଗେ ଫେରିଆସିଲା ସ୍ୱାମୀ ବି ସେଇଟି ରୋଷେଇବାସ କରିକି ଆଗେ ଥୋଇ ଦେଇଥିବା ଏ ସ୍ତ୍ରୀଟି ଅସିଲେ ତା'ପରେ ମିଶାଇଦେବ କେଉଁଠି ଲେଖା ହେଇନି ନେଇ ଯେ ସ୍ତ୍ରୀ ଖାଲି ରୋଷେଇବାସ କରିବ ପୁରୁଷଟିକି ମଧ୍ୟ ତାକୁ ମିଶାଇବାକୁ ପଡ଼ିବ ଆଉ ଆଜିକାଲି ଝିଅ ତ ପାଠ ସାଠ ପଢ଼ି ସବୁ ଚାକିରି ବାକିରିକି ଗଲେ ସ୍ତ୍ରୀ ଆସିକି ଚାକିରି ବାକିରି କରିକି ଆସିକି ରୋଷେଇ କଲା ବେଳକୁ ଖାଇବା ବେଟାଇମ୍ ହେଇଯାଉଛି ଖାଇବା ବେଟାଇମ୍ ହେଇଥିବ ଶାଶୂ ଶଶୁର ରାଗିବେ କି ଆଜି ଯଦି ସ୍ୱାମୀ ସେଇଠି ନ ମିଶାଇବେ ତାନେ ଆଉ ଘରେ କଳି ଝଗଡ଼ା ଅନର୍ଥ ହେବ ନାଁ ସ୍ୱାମୀଟି ବି ସୁଧା ସ୍ତ୍ରୀ ସହିତ ମିଶାଇଦେବ ମିଶିମାଶିକି ରୋଷେଇବାସ କଲେ ଆଉ ଗୌରବ ବଢ଼ିବ ଆଜିକାଲି ବି ତ ବହୁତ ହୋଟେଲ୍ ବଜାରରେ ପୁରୁଷ ବି ରୋଷେଇବାସ କଲେଣି ହୋଟେଲ୍ରେ ବଜାରରେ ରାନ୍ଧି ରୁନ୍ଧାକି ବେଉସିଲେଣି ସ୍ତ୍ରୀଟି କ'ଣ ଆଉ ସ୍ତ୍ରୀ କାମ କ'ଣ ପୁରୁଷ କାମ ପୁରୁଷ କାମ କ'ଣ ସ୍ତ୍ରୀ ବି ସୁଧାକି ପୁରୁଷ କାମରେ ବି କରିପାରୁଛି ପୁରୁଷ ସାଙ୍ଗରେ ଯେଉଁ ପୁରୁଷ ଯେଉଁ କାମ କରୁଛନ୍ତି ସ୍ତ୍ରୀ ବି ମିଶାଇ ପାରୁଛି ଆଉ ମୋ ସ୍ୱାମୀ ମୋ ସ୍ୱାମୀ ପଦାକୁ ଯାଉଛନ୍ତି ମୋ ସ୍ୱାମୀଙ୍କର ତ ମୋତେ ସାହାଯ୍ୟ କରିବାକୁ ରୋଷେଇବାସରେ ନାହିଁ ମୁଁ ସେମିତି ନିଜେ ସବୁ କଥା ଘରଧନ୍ଦା କରି ଛୁଆଙ୍କ ଧନ୍ଦା କରି ସଫାସୁତୁରା କରି ନିଜେ ରୋଷେଇବାସ ଶାଶୂ ଶଶୁର ଦିଅର ଦେଢ଼ଶୁର ସମସ୍ତିକଙ୍କୁ ସମସ୍ତିକ ବୁଝିବାକୁ ହେଲାକୁ ମୋତେ କେତେ କଷ୍ଟ ଲାଗୁଛି ସେଇଟା ମୁଁ ଜାଣିଛି ପୁରୁଷ ଲୋକ ଭାବିକି ସ୍ତ୍ରୀଲୋକଙ୍କ ସାଙ୍ଗରେ ମିଶାଇଦେଲେ ଆଉ ଘରେ ସବୁ ଶାନ୍ତି ରହିବ